ହ୍ୟାଲୋ ମୁଁ ହେଉଛି ପୁରୀ ଜିଲ୍ଲାର ବାସିନ୍ଦା ମୋ ନାମ ହେଉଛି ରମେଶ କୁମାର ସ୍ୱାଇଁ ଆଉ ମୁଁ ଗୋଟେ ସାଧାରଣତଃ ଛୋଟ ଗ୍ରାମରେ ରୁହେ ଯେଉଁ ଆମ ଗ୍ରାମରେ ମହିଳାମାନଙ୍କ ପାଇଁ ଯେଉଁ ମିଶନ୍ ଶକ୍ତି ବୋଲି ଗୋଟେ ଅଛି ମିଶନ୍ ଶକ୍ତି ଆମ ମହିଳାମାନଙ୍କୁ ବହୁତ ପ୍ରକାରର ଜିନିଷର ସାହାଯ୍ୟ କରୁଛି ଆମର ମହିଳାମାନେ ଘରେ ବସିକି ପଇସା କମେଇ ପାରୁଛନ୍ତି ଯଦ୍ୱାରା ମହିଳାମାନେ ବି ସରକାର ସେମାନଙ୍କୁ ଗାଡ଼ି ବି ଗୋଟେ ଗୋଟେ ଦେଉଛନ୍ତି ମିଶନ୍ ଶକ୍ତିର ଫାଇଦା ହେଉଛି ଏୟା ଯେ ଆମେ ଯଦି ମିଶନ୍ ଶକ୍ତିରେ ରହିବା ଘରେ ସ୍ତ୍ରୀ ଲୋକମାନେ ଦୁଇ ପଇସା ରୋଜଗାର କରିକି ନିଜ ଘରକୁ ବି ଚଳେଇ ପାରିବେ ନିଜ ଅସୁବିଧା ସୁବିଧାକୁ ପୂରଣ କରିପାରିବେ ନିଜର ଯାହା ଦରକାର ଯାହା ଚାହିଁବେ ତା' କିଣିପାରିବେ ମିଶନ୍ ଶକ୍ତି ସକାସେ ମିଶନ୍ ଶକ୍ତି ପାଇଁ ଅଧିକା ବି ଲୋନ୍ ଆସୁଛି ମହିଳାମାନଙ୍କ ପାଇଁ ଲୋନ୍ ଆସୁଛି ଯେଉଁଥିରେ ମହିଳାମାନେ ଆଗକୁ ବଢ଼ିପାରିବେ କିଛି କରିବି ପାରିବେ ତା'ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେଉଛି ଗୋଟେ ତରଫରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେଉଛି ଗରିବମାନଙ୍କ ପାଉଁ ଭଲ ଯେଉଁମାନେ ସାଧାରଣତଃ ଗୋଟେ ଲୋକ ଯାହାର ରୋଜଗାର ନାହିଁ ଯାହାର କେହି ନାହାନ୍ତି ହଠାତ୍ ତା' ଦେହ ଅସୁସ୍ଥ ହେଲା ତା' ପାଖରେ ବିଜୁ ସ୍ଵାସ୍ଥ୍ୟ ମାନେ କାର୍ଡ଼ ଅଛି ସେ ଯଦି ମେଡ଼ିକାଲ୍ରେ ଦେଖେଇବ ତାହାଲେ ତାକୁ ମାଗଣାରେ ସେ ଟ୍ରିଟମେଣ୍ଟ ହୋଇପାରିବ ଯଥାତା ଲୋକର ଧର ଅପରେସନ୍ ହେବାର ଅଛି କି ତା' ପାଖରେ ପଇସା ନାହିଁ କି ସେ କ'ଣ କରିବ ବିଜୁ ସ୍ୱାସ୍ଥ କାର୍ଡ଼ ଥିଲେ ସେ ପଇସା ତାକୁ ଦେବାକୁ ପଡ଼ିବନି ଯେଉଁଟା ସରକାରଙ୍କ ଫଣ୍ଡରୁ କଟିବ ସରକାର ତାକୁ ଇଏ କରିପାରିବେ ଆଉ ବୃଦ୍ଧ ଅବସ୍ଥାରେ ଯେଉଁ ପେନ୍ସନ୍ ମିଳୁଛି ଏଇଟା ମିଳୁଛି ବୃଦ୍ଧମାନଙ୍କ ପାଇଁ ବହୁପ୍ରକାର ସାହାଯ୍ୟ ସୁଯୋଗ କରୁଛି କାରଣ ଆଜି କାଲି ପିଲାମାନେ ମାଆ ବାପାମାନଙ୍କୁ ପଚାରୁନାହାନ୍ତି ସେମାନଙ୍କୁ ପେନ୍ସନ୍ ମିଳେ ସେମାନେ ତାଙ୍କ ପଇସାରେ କିଛି କରିପାରିବେ ଏଇଟା ହେଉଛି ପୁରୀ ଜିଲ୍ଲାର ବୃଦ୍ଧ ଭତ୍ତା ଆଉ ମିଶନ୍ ଶକ୍ତି ବିଜୁ ସ୍ୱାସ୍ଥବାନ୍ କାର୍ଡ଼ ଏ ତିନିଟା ଜିନିଷ ଆମ ପୁରୀ ଜିଲ୍ଲାରେ ଏଥିପାଇଁ ଉପଲବ୍ଧ ଅଛି ଯେଉଁଟା ସମସ୍ତଙ୍କ ପାଇଁ ଭଲ